ଆମ ଘର ବଗିଚାରେ ଆମେ ବିଭିନ୍ନ ପ୍ରକାର ଗଛ ଲଗେଇଛୁ ପରିବା ଗଛ ଫୁଲ ଗଛ ସବୁ ଲଗାହେଇଛି ଆଁ ତା ଭିତରୁ କୋବି ଆଉ ବାଇଗଣ ବିଲାତି ଏଗୁଡ଼ିକ ମୋତେ ବହୁତ ଭଲ ଲାଗେ ଆଉ ଏଗୁଡ଼ିକ ଆମେ ଘରେ ଲଗାଇ ଥାଉ କାରଣ ଘରେ ଲଗାଇବା ଦ୍ୱାରା ବାହାରେ ଯେଉଁ ମିଳୁଛି ପରିବା ସେଗୁଡ଼ିକ ବହୁତ ଗୁଡ଼ିଏ ସାର ଦେଇକି ସେମାନେ କଞ୍ଚାପରିବାକୁ ବହୁତ ଗୁଡ଼ିଏ ସାରଦେଇକି ସବୁ କରୁଛନ୍ତି କିନ୍ତୁ ଏଗୁଡ଼ିକ ଘରେ ଯେଉଁଗୁଡ଼ାକ କରୁଛୁ ଆମେ ଏଗୁଡ଼ାକ ଆମେ ଯତ୍ନସହକାରେ କରୁଛୁ ଆଉ ତାକୁ ଆମେ ଭଲରେ ପାଣିଦେଇ ଜୈବିକସାରଦେଇକି ଆମେ କରୁଛୁ ଫୁଲଗଛ ଭିତରେ ମୋତେ ଗେଣ୍ଡୁ ଗୋଲାପ ଟଗର ଏଗୁଡ଼ିକ ବହୁତ ଭଲ ଲାଗେ ଆଉ ଏଇ ଫୁଲ ଗୁଡ଼ିକ ମଧ୍ୟ ଠାକୁରଙ୍କ କାମରେ ବହୁତ ଲାଗିଥାଏ ଏଇ ଫୁଲ ଗୁଡ଼ିକ ଆମେ ଆଣିକି ଉଁ ଠାକୁରଙ୍କ କାମକୁ ଠାକୁରଙ୍କୁ ଦେଇଥାଉ ଆଉ ଲୋକମାନଙ୍କୁ ମଧ୍ୟ ବହୁତ ଗୁଡ଼ିଏ ଲୋକ ଆସନ୍ତି ଆମର କିଣିବାପାଇଁକି କିଣିକି ଉଁ ପଇସା ଦେଇକି କିଣନ୍ତି ଆଉ ସେଗୁଡ଼ିକ କିଣିବା ଦ୍ୱାରା ଆମର ଦୁଇପଇସା ରୋଜଗାର ହୁଏ ଫୁଲ ବିକିବାଦ୍ୱାରା ଆଉ ଆମେ ଏମିତି ଦେଖିବାକୁଗଲେ ଗଛ ତ ଫୁଲଗଛ ଆମ ବାରିରେ ବହୁତ ଗଛ ଅଛି କିନ୍ତୁ ତାଭିତରୁ ଗୋଲାପ ଫୁଲ ଆମର ସାଇବାବାଙ୍କର ବହୁତ ପ୍ରିୟଥାଏ ସେଇ ଫୁଲ ବି ବହୁତଭଲଲାଗେ ଆଉ ଲୋକମାନଙ୍କୁ ଆମେ ଫୁଲ ଦେଇକି ଆମେ ଦୁଇପଇସା ରୋଜଗାର କରିଥାଉ